ଢେଙ୍କାନାଳ ଜିଲ୍ଲାରେ ପରିବହନର ସୁବିଧା ବହୁତ ଅଧିକ ଅଛି ସବୁକିଛି ଏଠାରେ ଉପଲବ୍ଧ ଅଛି ସରକାରୀ ଏବଂ ବେସରକାରୀ ବସ୍ ଗତି କରୁଛି ଏବଂ ଟ୍ରେନର ସୁବିଧା ବି ଏଠାରେ ଅଛି